ଆମର ଏଠି ସାଧାରଣତଃ ରୋଷେଇ ପ୍ରତିଷ୍ଠାନ ଏଠି ନାହିଁ ରୋଷେୟା ଅଛନ୍ତି ରୋଷେଇ କରିବାକୁ ଆମର ସାଧାରଣତଃ ଯେଉଁ ବାହାଘର ଭୋଜି ବିଭିନ୍ନ ପ୍ରକାର ରୋଷେଇ ଅନୁଷ୍ଠାନରେ ସେମାନେ ଯାଇକିନା ରୋଷେଇ କରନ୍ତି କ୍ୟାଟ୍ରିଙ୍ଗ୍ ବି କରନ୍ତି ଆଉ ସେମାନଙ୍କ ସାଙ୍ଗରେ ଗଲେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ସବୁକିଛି ଶିଖିପାରିବ ତାପରେ ଧୀରେ ଧୀରେ ଆପଣ ଚାହିଁଲେ ବି ଅଲଗା ହୋଇ କୌଣସି ହୋଟେଲ୍ ହେଉ ସୁଇଟ୍ ଷ୍ଟଲ୍ ହେଉ କି ନିଜେ ଗୋଟେ କ୍ୟାଟ୍ରିଙ୍ଗ୍ ସିଷ୍ଟମ୍ କରିକିନି ବି ରୋଷେଇ କରିପାରିବେ ଆଉ କିଛି ନହେଲେ ବି ସେମାନଙ୍କ ସାଙ୍ଗରେ ବି ଯାଇକିନି ବି ରୋଷେଇ ଶିଖିକି ବି ସେମାନେ ଗୋଟେ ଗ୍ରୁପ୍ ହେଇକିନି ବି ରୋଷେଇବାସ କରିପାରିବେ ଆଉ ଅଲଗା ଚାହିଁଲେବି କରିପାରିବେ